କ୍ରୀଡ଼ା କ୍ଷେତ୍ରରେ ସମସ୍ତେ ତ କ୍ରୀଡ଼ାକୁ ଆଦରନ୍ତି କ୍ରୀଡ଼ା କହିଲେ ଖେଳକୁଦ ଡିଆଁ ଡ଼େଇଁ ଏବଂ ବିଭିନ୍ନ କିସମର ଖେଳ ସମସ୍ତେ ନିଜ ନିଜର କେରିଅରକୁ ପ୍ରଭାବିତ କରିଥାଏ ସ୍କୁଲ କଲେଜ ମାନଙ୍କରେ କ୍ରୀଡ଼ା କ୍ଷେତ୍ରରେ ନିଶ୍ଚିତ ଭାବରେ ଭାଗ ନେଇ ସଫଳତାରତ ସହ ଆମେମାନେ ଉତ୍ତୀର୍ଣ୍ଣ ହୋଇଛୁ ଯାହାଫଳରେ କି ଆଗାମୀ ଦିନମାନଙ୍କରେ ଖେଳ ହେଉଛି ଜୀବନର ଗୋଟିଏ ବିଶେଷ ଅଙ୍ଗ ଯାହାକି ଆପଣ କ୍ରୀଡ଼ାକୁ ନିଜର କେରିଅର ଭାବରେ କିମ୍ବା ଦୁନିଆରେ କ୍ରୀଡ଼ା ପ୍ରେମୀ ଯେଉଁମାନେ କ୍ରୀଡ଼ାକୁ ନିଜର ଜୀବନର ସହିତ ଭାବିଛନ୍ତି ସବୁଦିନ ପାଇଁ ସେ ନିଜର କେରିୟରକୁ ଭଲ ଭାବରେ ଗଢ଼ି ତୋଳି ପାରିଛନ୍ତି ସ୍କୁଲ କଲେଜରେ କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏବଂ ସୁନାମଧନ୍ୟ କ୍ରୀଡ଼ା ପ୍ରେମୀ ଭାବରେ ସେଇ ଲୋକଟି ବିବେଚନା ହୁଏ